ଗତ ଚାରି ତାରିଖ ଦିନ ମୁଁ ସାବୁନ୍ଟିଏ କିଣିଥିଲି ଫିକା ହଳଦୀ ରଙ୍ଗ ଥିଲା ଏବଂ ସେ ସାବୁନ୍ଟା କମ୍ପାନୀ ନୁହେଁ ଥିଲା ସାବୁନ୍ଟା ମାଖିଲା ପରେ ବହୁତ ଭଲ ଲାଗିଲା କିନ୍ତୁ ଗୋଟିଏ ଦିନରେ ସାବୁନ୍ ଧୋଇହୋଇଗଲା ପ୍ରାୟ ଚାରି ଘଣ୍ଟା ପରେ ମୋ' ଦେହ କୁଣ୍ଡାଇହେବା ଆରମ୍ଭ ହେଲା ଏତେ ଜୋରରେ କୁଣ୍ଡାଇବାକୁ ହେଲା ଯେ ମୁଁ ହସ୍ପିଟାଲ ଯିବା ପାଇଁ ବାଧ୍ୟ ହେଲି ତାଙ୍କର ଡାକ୍ତରଙ୍କୁ ପରାମର୍ଶ କଲି ମୁଁ ଗୋଟିଏ ସାବୁନ୍ ମାଖିଛି ସେଇଟା ଗୋଟିଏ କମ୍ପାନୀ ନୁହେଁ ଏହା ଫଳରେ ମୋ' ଦେହ କୁଣ୍ଡାଇ ହେଉଛି ଡାକ୍ତର ଔଷଧ ଲେଖିଦେଲେ ଔଷଧ ଖାଇବା ପରେ ଦେହ ଭଲ ହେଲା ଯେ ସାଙ୍ଗସାଥିମାନେ ସାବୁନ୍ ଆଣିଦେବା ପାଇଁ କହୁଥିଲେ ମୋର ଦେହ ଅବସ୍ତା ଦେଖିଲା ପରେ ମନା କରିଦେଲେ ତେଣୁ ବଜାରରୁ ଭଲ ଜିନିଷ ଦେଖି ବ୍ୟବହାର କରିବା ଉଚିତ୍